ମୁଁ ତ ସେତେ ଭଲ ଫଟୋ ଉଠାଏନି କାରଣ ଫଟୋ କେମିତି କ'ଣ ଉଠେଇବି ସେ ବିଷୟରେ ସେତେବି ଅବଜ୍ଞତା ନାହିଁ ଆଉ ସେମିତିରେ ବି ଆମର ଘରେ ଛୁଆ ତନବିର୍ ମୋର ଛୁଆ ସେ ଟିକିଏ ନଟ୍ଖଟ୍ ତା'ର ଛୋଟବେଳ ଫଟୋ ଉଠେଇଛି ବହୁତ ସୁନ୍ଦର ଯେତେବେଳେ ପର୍ବ ହେଉଥିଲା ସିଏ ନୂଆ ଡ୍ରେସ୍ ପିନ୍ଧିଛି ପିନ୍ଧିବା ପରେ ତାକୁ ହଳଦି ଚାଉଳ ସହିତ ଲଗା ହୋଇଛି ସେଇ ସେତେବେଳେ ମୁଁ ଗୋଟେ ଫଟୋ ଉଠେଇଛି ବହୁତ ସୁନ୍ଦର ଆସିଛି ସେ ଫଟୋ ମୁଁ ଉଠେଇବାର କାରଣ ଯେ ଆମର ପରମ୍ପରା ଆମର କଲଚର୍ ଏବଂ ସେଇ ଯେଉଁ ମୋ ପୁଅର ଛୋଟ ବେଳର ଫଟୋ ସେ ଯଦି ବଡ଼ ହେଲେ ଦେଖିବ ସେ ବହୁତ ଖୁସି ହେବ କାରଣ ମୋର ବି ସେଇ ପ୍ରକାର ଫଟୋ ନାହିଁ କାରଣ ସେତେବେଳକୁ ଏ ମୋବାଇଲ୍ ଦୁନିଆ ବା ଏଇ ଟେକନୋଲଜି ଦୁନିଆରେ ସେତେ ଡେଭଲପ୍ ହୋଇନଥିଲା ବର୍ତ୍ତମାନ ଡେଭଲପ୍ ହୋଇଛି ଯା ଦ୍ୱାରା ତା'ର ଫାଇଦା ଆମେ ନେଉଛୁ ହେଲା ତାକୁ ମୁଁ ଉଠେଇବା ପରେ ମୁଁ ବଡ଼ ହେଲେ ଦେଖେଇବି ଯେ ତୋ ଛୋଟବେଳେ ଏମିତି ଥିଲୁ ବହୁତ ସୁନ୍ଦର ଗୁଲୁ ଗୁଲିଆ ଥିଲୁ ଓଭିଅସ୍ଲୀ ବଡ଼ ହେଲେ ତା'ର ଚେହେରା ପରିବର୍ତ୍ତନ ହୋଇଯିବ ତା'ର ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେବ ହେଲା ସେ ଇଏରେ ସେ ଯଦି ଛୋଟ ବେଳ ଫଟୋ ଦେଖିବ ସେ ମଧ୍ୟ ଖୁସି ହେବ ସେଇ ଉଦ୍ଦେଶ୍ୟ ନେଇକି ମୁଁ ଗୋଟେ ଫଟୋ କାଢ଼ିଛି ବହୁତ ସୁନ୍ଦର ଅଛି ଫଟୋ